ରୋଷେଇ ଘରେ ମୁଁ ମୋର ଶାଶୁ ଯାଆମାନଙ୍କ ସହିତ ରୋଷେଇ କରିବାକୁ ଭଲ ପାଏ କାରଣ ସେମାନଙ୍କ ସହିତ କେତେବେଳେ ମୁଁ ରୋଷେଇ କରିବା କାର୍ଯ୍ୟ ସାରି ଦେଇଥାଏ ଜାଣିପାରେ ନାହିଁ ତାଙ୍କ ସହିତ ରୋଷେଇ କଲେ ବହୁତ ମଜା ଲାଗେ ଏବଂ ରୋଷେଇଟା ବି ଭଲ ଭାବରେ ସରିଯାଏ ମୋତେ ରୋଷେଇ ଘରେ ରୋଷେଇ କରିବା ପାଇଁ ଡାଲମା କୋବି ତରକାରୀ ଏବଂ ବିଭିନ୍ନ ବିଭିନ୍ନ ତରକାରୀ କରିବାକୁ ଭଲ ଲାଗେ ଏବଂ ଆମ ଘରଲୋକ ବି ସେହି ତରକାରୀ ଡାଲମା ଯେକୌଣସି ଜିନିଷ କଲେ ବି ବହୁତ ଭଲ ଲାଗିଥାଏ ତାଙ୍କୁ ଡାଲମାରେ ମୁଁ ଡାଲି ବିଭିନ୍ନପ୍ରକାର ପରିବା ଆଳୁ ପକାଇ ତାକୁ ସିଝାଇ ଦେଇଥାଏ ତାହା କିଛିସମୟ ପରେ ତାକୁ ତେଲ ଲଙ୍କା ପଞ୍ଚୁଫୁଟଣ ପିଆଜ ପକାଇ ତାକୁ ଭାଜି ଡାଲମା ପ୍ରସ୍ତୁତ କରିଥାଏ କୋବି ତରକାରୀକୁ ମଧ୍ୟ ବହୁତ ସୁସ୍ୱାଦୁ ବହୁଳ ଭାବରେ କରିଥାଏ ମୋ ଘରଲୋକ ବି ଏହାକୁ ବହୁତ ଭଲ ଭାବରେ ପ୍ରଶଂସା ମଧ୍ୟ କରିଥାନ୍ତି ମୋ ଯାଆମାନେ ମଧ୍ୟ ଅଧିକରୁ ଅଧିକ ଭଲ ରୋଷେଇ କରି ଜାଣନ୍ତି ମୋତେ ବି ତାଙ୍କ ରୋଷେଇ ଖାଦ୍ୟ ବହୁତ ଭଲ ଲାଗିଥାଏ ମୋ ଶାଶୁମା' ବହୁତ ଭଲ ସେ ବି ମଧ୍ୟ ମୋ ରୋଷେଇକୁ ଅଧିକ ପ୍ରଶଂସା କରିଥାନ୍ତି ମୋ ଶ୍ଵଶୁର ମଧ୍ୟ ବି ମୋ ରୋଷେଇକୁ ପ୍ରଂଶସା କରିଥାନ୍ତି ଯାହାଦ୍ୱାରା ମୋତେ ବହୁତ ଭଲ ଲାଗିଥାଏ ଓ ମୁଁ ଆଗ୍ରହ ସହିତ ରୋଷେଇକୁ ସମକ୍ତି କରିଥାଏ ମୋ ଘର ଲୋକବି ମୋ ରୋଷେଇକୁ ଅଧିକରୁ ଅଧିକ ଭଲ ପାଉଥିବାରୁ ମୋତେ ବି ବହୁତ ରୋଷେଇ ଭଲ କରିବାକୁ ଭଲ ଲାଗେ